ଆମର ରୋଷେଇ କରିବାପାଇଁ ସେତେବେଳେ ଯେଉଁ ଉପକରଣ ସବୁ ଥିଲା ଆଉ କଣ ଆମେ ଚୁଲିରେ ରୋଷେଇ କରୁଥିଲେ ଆଉ ଆମର ଡେକ୍ଚି କରେଇ ଏଇସବୁ ରେ କାଠରେ ରୋଷେଇ କରୁଥିଲେ ବର୍ତ୍ତମାନ ବୈଦୁତିକ ଉପକରଣ ଗୁଡ଼ିକ ଆଉ ପୁରୁଣା ଦିନ ଠାରୁ ଏବେ ଟିକେ ଶୀଘ୍ର ହେଉଛି ସେ ଟିକେ ଡେରିରେ ହୋଉଥିଲା ଏ କେତେବେଳେ କାଠର ଅଭାବ ହୋଉଥିଲା ନାଇଁ ଆଜି କରିପାରିବାନି କିନ୍ତୁ ଏବେ ଯେଉଁ ଆସିଲା ଗ୍ୟାସ ଚୁଲା ଆସିଲା ଆଉ ଗ୍ୟାସ ଚୁଲା ଆସିବା ଫଳରେ ଶୀଘ୍ର ଟିକେ ରୋଷେଇ ହେଇଯାଉଛି ଆମେ ଯେତେବେଳେ ଶିଳରେ ମସଲା ପେସୁଥିଲେ ଆଉ ପେସଣା ରେ ବି ବିରି ପେଷିକି ବଡ଼ି ପକଉଥିଲେ ଏବେ ମିକ୍ସଚର ଗ୍ରାଇଣ୍ଡର ଆସିଗଲା ଆଉ ଗ୍ୟାସ ସିଲିଣ୍ଡର ଆସିବା ପରେ ଆମର ଟିକେ ସୁବିଧା ହେଲା ଯୋଉ ତରକାରିଟା ଆମେ ଗରମ କରିବା ପାଇଁ ପୁଣି ଚୂଲି ଲଗେଇବା ଗରମ କରିବା ଧର ଶୀତଦିନେ ଜିନିଷଟା ଗରମ ଜିନିଷ ଖାଇବା ପାଇଁ ଭଲ ଲାଗେ ଗରମ କରିକି ଖାଇବାକୁ ଚାହିଁଲା ବେଳକୁ ଟିକେ ସମୟ ଲେଟ ହୁଏ ବର୍ତ୍ତମାନ ମାଇକ୍ରୋ ଓଭେନ ଘରେ ସବୁ ରଖିଲେଣି ଆମେ ରଖିବା ଫଳରେ ସେହି ଜିନିଷ ଟା ଥଣ୍ଡା ଜିନିଷ ଟା ସାଙ୍ଗେସାଙ୍ଗେ ପାଞ୍ଚ ମିନିଟ ଭିତରେ ମାଇକ୍ରୋ ଓଭେନରେ ଆମେ ରଖିଦେଲେ ସେଇଟା ଗରମ ହେଇଯିବ ବି ଯେଉଁ ଜିନିଷ ଟିକେ ନଷ୍ଟ ହେଇଆସୁଥିବ ସେ ବି ଭଲ ହେଇଆସିବ ମାନେ ଭଲ ଜିନିଷ ହେଇଯିବ ଖାଇବାକୁ ପାଟିକୁ ରୁଚିକର ଲାଗିବ ଏବେ ବର୍ତ୍ତମାନ ଏଇ ଆଜିକାଲି ଯୁଗରେ ଏବେ ବୈଦିକ ବୈଦୁତିକ ଉପକରଣ ଗୁଡ଼ିକ ଆସିବାରୁ ଆମେ ତା ର ବହୁତ ସୁବିଧା ପାଉଛେ ମୋର ଏହିସବୁ ପାଇଁ ସୁବିଧା ହେଉଛି ଗ୍ରାଇଣ୍ଡରରେ ଶୀଘ୍ର ମାନେ ଗ୍ରାଇଣ୍ଡିଙ୍ଗ କରିଦେଉଛେ ସେତେବେଳେ କଣ ଶିଳରେ ବାଟିବା ପାଇଁ ପରିଶ୍ରମ ପଡ଼ୁଥିଲା ଟାଇମ ଲାଗୁଥିଲା ଏବେ ଗ୍ରାଇଣ୍ଡରରେ କରିବାଦ୍ୱାରା ସେ ଆମର ସମୟ କମ୍ ହେଉଛି ଶୀଘ୍ର ହେଇଯାଉଛି ଆଉ ଖାଦ୍ୟ ମଧ୍ୟ ଆମେ କରିପାରୁଛେ